ସାତ ପାଞ୍ଚ ଉଣେଇଶି ଶହ ଅଠାନବେ ବାର ଆଠ ଉଣେଇଶି ଶହ ଅନେଶତ ପାଞ୍ଚ ବାର ଦୁଇ ହଜାର ଆଠ ଆଠ ଦୁଇ ହଜାର ବାର ଛଅ ନଅ ଦୁଇ ହଜାର କୋଡ଼ିଏ